ପୁରୁଣା ଗୀତ ଏବଂ ଆଜିର ଗୀତ ମଧ୍ୟରେ ବହୁତ ଫରକ ଅଛି କାରଣ ପୁରୁଣା ଗୀତ ଶୁଣିବାକୁ ଯେତିକି ସୁନ୍ଦର ଏବଂ ତାର ପ୍ରତ୍ୟକଟି ଶବ୍ଦ ଗୁଡ଼ିକ ମଧ୍ୟ ସେତିକି ସୁନ୍ଦର କାରଣ ଆମେ କୌଣସି ଅସୁବିଧାରେ ଥିଲେ କିମ୍ବା କୌଣସି ଜାଗାକୁ ଗଲେ ଯେତେବଳେ ଆମକୁ କୌଣସି ଦୁଃଖ ପ୍ରକାଶ ହେଉଥିଲେ ଆମେ ସେହି ପୁରୁଣା ଗୀତକୁ ଶୁଣିଲେ ଆମକୁ ବହୁତ ଖୁସି ଲାଗେ କାରଣ ଗୀତର ଶବ୍ଦ ଆମ ମନକୁ ଖୁସି କରିଦିଏ ଏବଂ ଆଜିର ଗୀତ ମାନେ ଆଧୁନିକ ଗୀତ ଯାହା ଆମ ଯୁବ ସମାଜ ପ୍ରତି କୌଣସି କୁପ୍ରଭାବ ପକାଇଥାଏ ଯାହା ଆମ ଯୁବପିଢ଼ି ପାଇଁ ମାନେ ବହୁତ ଖରାପ ଲୋକମାନେ ସେହି ଗୀତ ଶୁଣିବାକୁ ବହୁତ ଭଲ ପାଆନ୍ତି କାରଣ ସେ'ଟା ଆମ ଖାଲି ମନକୁ ଖୁସି କରେ ଏବଂ ଅନ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ